ଆମେ ସକାଳୁ ଉଠି ଧାର୍ମିକ ଗୀତ ଟିଭିରେ ଶୁଣିଥାଉ ଶୁଣିଲା ପରେ ମନରେ ଶାନ୍ତି ଲାଗେ ଯେ କୌଣସି କାମକୁ ଗଲେ ଟିକେ ମନ ଫୂର୍ତ୍ତି ଲାଗେ ଭଲ ଲାଗେ ଦିନ ସାରା ଧାର୍ମିକ ଗୀତ ଶୁଣିଲେ ଘରେ କାମ କରୁ କରୁଥିଲା ବେଳେ ମନରେ ଫୂର୍ତ୍ତି ଲାଗେ ଆଉ ଧାର୍ମିକ ଗୀତ ଶୁଣିଲେ ବହୁତ ଲୋକମାନଙ୍କର ଚିନ୍ତାଧାରା ଭଲ ଥାଏ ଆଉ ବହୁତ ଲୋକ ବି ଗୀତ ଶୁଣିଲା ମାନେ ବହୁତ ଚେଞ୍ଜ୍ ହୋଇଯାଆନ୍ତି ଧାର୍ମିକ ଗୀତ ଶୁଣିଲେ ମନରେ ଶାନ୍ତି କିମ୍ବା ଯେ କୌଣସି ଖରାପ ଚିନ୍ତା କିମ୍ବା ବହୁତ କିଛି ଚିନ୍ତା ମନରେ ଆସିନଥାଏ